ଭାରତରେ ସବୁଠୁ ପରିବେଶ ସମସ୍ୟା ହେଉଛି ଅଳିଆ ଆବର୍ଜନା ଅପରିଷ୍କାର ରହୁଛି ଲୋକମାନେ ଚାରିଆଡ଼େ ଅଳିଆ ପକାଇବା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛି ଦେଖନ୍ତୁ ଲୋକମାନେ ନଦୀରେ ବିଭିନ୍ନ ପ୍ରକାରର ଅଳିଆ ସହରର ନର୍ଦ୍ଦମା ପାଣିକୁ ପକାଇ ଦେଉଛନ୍ତି ଯାହାଫଳରେ ନଦୀ ଜଳ ନଷ୍ଟ ହେଉଛି ଏହାକୁ ଲୋକମାନେ ପିଇ କିମ୍ବା ଗାଧୋଇ ବିଭିନ୍ନ ରୋଗରେ ପଡ଼ୁଛନ୍ତି ଜଙ୍ଗଲକୁ ଲୋକମାନେ କାଟିଦେଇ ନିଜର ଘର ସବୁ ତିଆରି କରୁଛନ୍ତି ଯାହାଫଳରେ ଜଙ୍ଗଲରେ ରହୁଥିବା ପଶୁପକ୍ଷୀ ବହୁତ ମରିଯାଉଛନ୍ତି ପାହାଡ଼କୁ କାଟିଦେଇ ଗଛ ସବୁ କାଟିଦେଇ ମଣିଷମାନେ ଅମ୍ଳଜାନ ନେବାର ଅସୁବିଧା ହେଉଛନ୍ତି ଏହି ଗ୍ରୀଷ୍ମଦିନରେ ଅଧିକ ପରିମାଣରେ ଖରା ହୋଇଥାଏ ଯାହାଫଳରେ ମୃତ୍ୟୁ ଆସିଥାଏ ଯେଉଁ ସମୟରେ ବର୍ଷା ହେବା କଥା ସେହି ସମୟରେ ବର୍ଷା ନହୋଇ ଅଲଗା ସମୟରେ ହୋଇଥାଏ କାଳବୈଶାଖୀ ମଧ୍ୟ ହୋଇଥାଏ ଯାହାଦ୍ୱାରା ଲୋକମାନଙ୍କର ଚାଷ ପୋଡ଼ି ଯାଇଥାଏ ଅଧିକ ମାତ୍ରାରେ ଶୀତ ହେଲେ ବୟସ୍କ ବୁଢ଼ାବୁଢ଼ୀ ଲୋକ ମରିଯାଆନ୍ତି ଏହି ଆମ ଭାରତର ସମସ୍ୟାରେ ସମ୍ମୁଖୀନ ହେଉଛି